ଶିକ୍ଷା ନିଯୁକ୍ତି ଏବଂ ସାମାଜିକ ସ୍ଥିତି ଦୃଷ୍ଟିରୁ ଦେଖିବାକୁ ଗଲେ ଜିଲ୍ଲାର ମହିଳାମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଯୋଗୁଁ ବହୁତ ଅସୁବିଧା ଅସୁବିଧା ଭୋଗ କରୁଥିଲେ କିନ୍ତୁ ଆଜିକାଲି ମହିଳାମାନଙ୍କର ପ୍ରତିଶାଳୀ ହବା ପାଇଁ ବହୁତ ବହୁତ ଯୋଜନା କରାଯାଇଛି ଯେମିତିକି ଆଗରେ ପୁରୁଷ ଆଉ ମହିଳାମାନଙ୍କୁ ଅଲଗା ଅଲଗା ଦୃଷ୍ଟିରୁ ଦେଖାଯାଉଥିଲା କିନ୍ତୁ ଆଜିକାଲି ମହିଳା ଆଉ ପୁରୁଷମାନଙ୍କୁ ସମାନ ଦୃଷ୍ଟିରୁ ଦେଖାଯାଉଛି କିନ୍ତୁ ଆଗରେ ଏମିତି ନଥିଲା ଆଗର ମହିଳାମାନଙ୍କୁ ଯେଉଁଠି ପିଲାମାନଙ୍କର ପିଲାମାନଙ୍କୁ ଆଗକୁ ରଖାଯାଉଥିଲା କିନ୍ତୁ ମହିିଲାମାନଙ୍କୁ ସମସ୍ତଙ୍କୁ ପଛରେ ଛିଡ଼ା କରାଯାଉଥିଲା କିନ୍ତୁ ଆଜିକାଲି ସବୁବେଳେ ମହିଳାମାନଙ୍କୁ ଆଗରେ ରଖାଯାଉଛି ତା'ପରେ ପୁରୁଷମାନଙ୍କୁ ରଖାଯାଉଛି

ଆଜିକାଲି ମହିଳାମାନଙ୍କର ନିର୍ଯାତନା କରାଯାଉନାହିଁ କାହିଁକିନା ଆଜିକାଲି ସରକାରଠୁ ବହୁତ ପ୍ରକାର ସାହାଯ୍ୟ କରୁଚନ୍ତି ମହିଳାମାନଙ୍କୁ ଯେମିତି ଆଦିବାସୀ ମହିଳାମାନଙ୍କୁ ବହୁତ ଶକ୍ତି ବହୁତ ଶକ୍ତିଶାଳୀ କରିଛନ୍ତି ଯେମିତି ପାଠପଢ଼ାରେ ବି ସେମାନଙ୍କୁ ଆଗକୁ ରଖାଯାଇଛି ଯେମିତି ଆଦିବାସୀ ମାନଙ୍କୁ ବେଶୀ ସାହାଯ୍ୟ କରାଯାଉଛି ପାଠରେ ଯେମିତି ଷ୍ଟାଇପେନ୍ ଦିଆଯାଉଛି ସେମାନଙ୍କୁ ବେଶୀ ସେମାନଙ୍କର ଶିକ୍ଷା ବ୍ୟବସ୍ଥା ବହୁତ ଭଲ କର କରିଛନ୍ତି ସରକାରଠୁ ଆଉ ଆଜିକାଲି ମହିଳାମାନଙ୍କୁ ହିଁ ଗୁରୁତ୍ୱ ଦିଆଯାଉଛି ସବୁ ଜାଗାରେ ପାଠରେ ହଉ ସବୁ କାମରେ ହଉ ସବୁ ଜାଗାରେ ମହିଳାମାନଙ୍କୁ ଗୁରୁତ୍ୱ ବେଶୀ ଦିଆଯାଉଛି